ହଁ ଆମ ଗାଁରେ ମସଲା କୁଟିବା ପାଇଁ ସାଧାରଣତଃ ମହିଳାମାନେ ବିଭିନ୍ନ ପ୍ରକାର ଢ଼ିଙ୍କିର ସୁ ସୁ ଆସରା ନେଇଥାନ୍ତି ଗୋଟିଏ ଢ଼ିଙ୍କି ପାଖରେ ସମସ୍ତେ ଏକଜୁଟ ହୋଇ ସେମାନେ ବିଭିନ୍ନ ପ୍ରକାର ମସଲା ଯେମିତିକି ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ସୋରିଷ ଏଗୁଡ଼ିକୁ ସେମାନେ ସେଇଠି ପେଶିଥାନ୍ତି ତା' ସହିତ ବିଭିନ୍ନ ଆ ଏବେ ଏବେ ମଧ୍ୟ ତାର ଇଲେକ୍ଟ୍ରୋନିକ୍ ଇଲେକ୍ଟ୍ରୋନିକ୍ସ କରଣ ହୋଇଗଲାଣି ଯାହାକି ମାନେ ଗ୍ରା ଗ୍ରାଇଣ୍ଡର ମାଧ୍ୟମରେ ମଧ୍ୟ ସେମାନେ ପେଶି ପାରୁଛନ୍ତି ତା' ସହିତ ଏସ୍ଏସ୍ଯି ଗ୍ରୁପ୍ରେ ବିଭିନ୍ନ ମହିଳାମାନେ ସେମାନଙ୍କର ମସଲାକୁ ମଧ୍ୟ ବିଭିନ୍ନ ପ୍ରକାର ମେସିନ୍ରେ ସେମାନେ ପେଶି ସେମାନେ ମଧ୍ୟ ବେପାର କରିପାରୁଛନ୍ତି